ହଁ ରେଡ଼ିଓରେ ମୁଁ ସମ୍ବାଦ ଶୁଣିବାକୁ ବେଶୀ ଭଲ ପାଏ କାହିଁକିନା ସମ୍ବାଦ ଦ୍ଵାରା ଆମେ ସବୁ ଜିନିଷ ଜାଣିପାରୁ ଆଜି ଧର ଆମ ପାଖ ପାଖ ଅଞ୍ଚଳରେ କ'ଣ ହେଲା କି ଆମ ଦେଶରେ କ'ଣ ହେଲା କି ବାହାର ଦେଶରେ କ'ଣ ହେଲା ଯାହାବି ହେଉ ସବୁ ବିଷୟରେ ଜାଣିବାକୁ ମିଳେ ଆଉ କୋଉଠି କ'ଣ ହେଲା କେତବେଳେ ହେଲା କୋଉ ଜିନିଷ ରେଟ୍ କେତେ ଗଲା କି କେତେ କମିଲା କି କ'ଣ ହେଉଛି କ'ଣ ହେବ ଆ ସବୁ ବିଷୟରେ ଆମେ ଜାଣିବାକୁ ପାଉ ତେଣୁକରି ସମ୍ବାଦ ଦେଖିବାକୁ ବେଶୀ ଭଲ ଲାଗେ ତା ଛଡ଼ା ମଧ୍ୟ ଅଲଗା ଜିନିଷ ଆମେ ଦେଖିଥାଉ ହେଉ ଖେଳ ହେଉ ସଙ୍ଗୀତ ହେଉ ଆ କି କୃଷି ଦର୍ଶନ ହେଉ କି ସିନେମା ହେଉ ଅଭୂଲା ସ୍ମୃତି ହେଉ ଏଇସବୁ ଜିନିଷ ଶୁଣୁ ଆଉ ଜାଣୁ ଭଲ ବି ଲାଗେ ଶୁଣିବା ପାଇଁ କିନ୍ତୁ ଯେହେତୁ ସମ୍ବାଦତା ଆମକୁ ବେଶୀ ଗୁରୁତ୍ୱ ମାନେ ଆମେ ତାକୁ ବେଶୀ ଇମ୍ପୋର୍ଟାନ୍ସ ଦେଉ କାରଣ ସମ୍ବାଦ ଦ୍ଵାରା ଆମେ କିଛି ଜାଣୁ ଶିଖୁ ଦୁନିଆ ବିଷୟରେ ଜାଣିବାକୁ ପାଉ ଶିଖିବାକୁ ପାଉ ଆଉ ତେଣୁକରି ସମ୍ବାଦକୁ ଶୁଣିବା ଭଲଲାଗେ ତା' ବିଷୟରେ ଜାଣିବାକୁ ଭଲଲାଗେ ଦେଖିବାକୁ ମଧ୍ୟ ଭଲଲାଗେ କିନ୍ତୁ ଯେହେତୁ ଏଟା ରେଡ଼ିଓ ଆମକୁ ଶୁଣିବାକୁ ବେସିକାଲି ଭଲଲାଗେ